ଢେଙ୍କାନାଳ ଜିଲ୍ଲାର ଲୋକମାନେ ବିଭିନ୍ନ ଜାଗାକୁ ଯିବା ପାଇଁ ବସ ଅଟୋରିକ୍ସା ମୋଟର ସାଇକଲ ସାଇକଲ କାର ଭଡ଼ା କରି ଯାଆନ୍ତି ଯେଉଁମାନଙ୍କର ନିଜର କାର ଅଛି ସେମାନେ ନିଜର କାର ନେଇ ରାଜ୍ୟ ତଥା ଜିଲ୍ଲାର ବିଭିନ୍ନ ଜାଗାକୁ ଯାଆ ଆସ କରନ୍ତି ଏଠାରେ ଗମନାଗମନ କରିବା ପାଇଁ ଭଲ ରାସ୍ତାର ସୁବିଧା ଅଛି ଏଣୁ ଲୋକମାନେ ସୁବିଧାରେ ବିଭିନ୍ନ ଜାଗାକୁ ଗମନାଗମନ କରିପାରନ୍ତି